ଆମର ସ୍ଥାନୀୟ ଖବରକାଗଜ ଗୁଡ଼ିକ ହେଉଛି ସମ୍ବାଦ ସମାଜ ପ୍ରଗତିବାଦୀ ଧରିତ୍ରୀ ଏଇ ପତ୍ରିକା ଗୁଡ଼ିକରେ ବହୁତ ଶିକ୍ଷ୍ୟା ଓ ଉଚ୍ଚଶିକ୍ଷ୍ୟା ବିଷୟରେ କିଛି ଶୈକ୍ଷିକ ବାତାବରଣ ଅନ୍ତର୍ଭୁକ୍ତ ତେଣୁ ଆମ ଘରର ଯେଉଁ ପିଲାମାନେ ଅଛନ୍ତି ସେ ପିଲାମାନଙ୍କ ପାଇଁ ମଧ୍ୟ ମାର୍ଗଦର୍ଶୀକା ଦେଇଥାଏ ମାର୍ଗଦର୍ଶୀକା ହେଲା ଦଶମ ଶ୍ରେଣୀର ପିଲାମାନଙ୍କ ପାଇଁ ସମ୍ବାଦରେ କିଛି କୋଶ୍ଚିନ୍ର ଟିପ୍ସ ଦେଇଥାଏ ସେ କୋଶ୍ଚିନ୍ ଗୁଡ଼ିକର ଉତ୍ତର ମଧ୍ୟ ପିଲାମାନେ ଦେଇ ଖୁସିରେ ସେ ପାଠ କରିଥାନ୍ତି ତେଣୁ ଏଇ ଖବରକାଗଜ ଗୁଡ଼ିକ ଆମପାଇଁ ସର୍ବଦା ଗ୍ରହଣୀୟ ତେଣୁ ପିଲାମାନଙ୍କର ଉତ୍ତରତର ଉନ୍ନତି ହୋଇଥାଏ ଏଇ ଯେଉଁ ଖବରକାଗଜ ଅଧିକାଂଶରେ ସମ୍ବାଦରେ ଯେଉଁ ଶିକ୍ଷ୍ୟା ସମ୍ବାଦ ବୋଲି ଗୋଟିଏ ଆସିଥାଏ ସେହି ଶିକ୍ଷ୍ୟାସମ୍ବାଦ ଉପରେ ଆମର ବହୁତ ପିଲାଙ୍କର ଆଗ୍ରହ ଥାଏ